ମୋତେ ଘର କାମ କରିବାକୁ ଭଲ ଲାଗେ ଘରର ସବୁ କାମ ଯେପରିକି ଘର ଓଳାଇବା ଘର ପୋଛିବା ବାସନ ଧୋଇବା ପାଣି ଆଣିବା ରୋଷେଇ କରିବା ଇତ୍ୟାଦି ମୋତେ ଘରର ସବୁ କାମ କରିବାକୁ ଭଲ ଲାଗେ ଘର କାମରେ ମୋତେ ମୋ ଝିଅମାନେ ବି ବହୁତ ସାହାଯ୍ୟ କରନ୍ତି ଜଣେ ଘର ଓଳାଇଲେ ଜଣେ ଘର ପୋଛିଦିଏ ଜଣେ ପାଣି ଆଣିଲେ ଜଣେ ରୋଷେଇ କରିଦିଏ ଏମିତି ଆମେ ସବୁ ଘରର କାମ ମିଳିମିଶି କରିଥାଉ ଏମିତି ମିଳିମିଶି କାମ କଲେ ବହୁତ ଭଲ ଲାଗିଥାଏ ଓ କାହାକୁ ଅଧିକ କଷ୍ଟ ମଧ୍ୟ ହୋଇନଥାଏ ରୋଷେଇ ସାରିବା ପରେ ସମସ୍ତଙ୍କୁ ଖାଇବାକୁ ଦେଇ ସେମାନେ ସମସ୍ତେ ଖାଇସାରିଲେ ଅଇଁଠା ବାସନ ଗୁଡ଼ିକୁ ନେଇ ଧୋଇଦିଏ ଏହି ସବୁ ଘର କାମ କରିବା ପାଇଁ ମୋତେ ବହୁତ ଭଲ ଲାଗେ ତେଣୁ ମୁଁ ଘରର ସବୁ କାମ କରେ ଘରର ସବୁ କାମ କରି ସମସ୍ତଙ୍କର ସେବା କରିବା ପାଇଁ ମୋତେ ବହୁତ ଭଲ ଲାଗେ ତେଣୁ ମୁଁ ଘରର ସବୁ କାମ କରିଥାଏ